ଆମେ କୁଁଆଶୁଣି ଘର ଯାଇଥିଲୁ ଆମେ ମନ୍ଦିର ବୁଲା ବୁଲି କରି ଆସପାରୁ ବହୁତ ରାତି ହୋଇଗଲା ପାହାଡ଼ ଚଢ଼ି ଚଢ଼ି ଆସିବା ବଳେ ଆମେ ବହୁତ ରାତି ହେଇଗଲା ଆମେ ସବୁ ଦେଖା ଦେଖି ବୁଲା ବୁଲି ମନ୍ଦିର ବହୁତ ଦେଖି ଆସି ଆମେ ପାହାଡ଼ ଚଢ଼ି ଚଢ଼ି ଆସିକରି ବହୁତ ରାତି ଲେଟ୍ ହେଇଗଲା ଆମେ କିଛି ନ ଲୋକ କିଛି ସାହାଯ୍ୟ ନ ମିଳିଥିବାରୁ ଆମେ ଚାଲି ଚାଲି ଆସିବାରୁ ବହୁତ ଡେରି ହେଇଗଲା